ଖଣି ଖୋଳିବା ଦ୍ୱାରା ବିଭିନ୍ନ ପ୍ରକାର କୋଇଲା ଖଣି ଆଉ କାଗଜ କଳ ଏଇ ସବୁ ବସାଇବା ଦ୍ୱାରା ଆମର ହେଉଛି ବିଲ ବାଡ଼ିରେ ସବୁ ଉର୍ବରତା ନଷ୍ଟ ହେବାକୁ ଲାଗିଲାଣି ବିଲ ବାଡ଼ି ସବୁ ବିକି ଦେଉଛନ୍ତି ସବୁ ଚାଷ ନକରିକି ସେମାନେ ସବୁ କୋଇଲା ଖଣିବାଲାଙ୍କୁ ବିକି ଦେଉଛନ୍ତି ଚାଷ କରିବା ପାଇଁ ତାଙ୍କ ପିଲାମାନେ ବି ବାହରକୁ ସବୁ ପଳାଇ ଯାଉଛନ୍ତି ଚାଷକାମ ନକରିକି ସେମାନେ ଏଇ କୋଇଲା ଖଣିରେ ସବୁ ଉପଯୁକ୍ତ ହେଇକି କାମ କରୁଛନ୍ତି ଏଇସବୁ ଜିନିଷ କୋଇଲା ଖଣି ଖୋଳିବା ଦ୍ୱାରା ଆଉ ସବୁ ବଡ଼ ବଡ଼ ସବୁ ଇଣ୍ଡଷ୍ଟ୍ରିସ କରିବା ଦ୍ୱାରା ଆମର ହେଉଛି ସବୁ ବାୟୁ ପ୍ରଦୂଷିତ ହେଉଛି ଆମର ବିଲ ବାଡ଼ି ବି ହେଲା ବନ୍ଦ ହେବ ଇଏ ବୁଡ଼ିବାକୁ ବସିଲାଣି ସବୁ ଜମି ଚାଷ ଜମିବାଡ଼ି ଚାଷ ସବୁ ହେଉଛି ନଷ୍ଟ ହେବାକୁ ଲାଗିଲାଣି ଆଉ ବର୍ଷା କମ୍ ହେଉଛି ଆଉ ସବୁ ଧାନ ଚାଉଳ ବି ହେଇ ପାରୁନାହିଁ ସବୁ କୋଇଲା ଖଣି ଏହିସବୁ ଚାଷ କରିବା ଦ୍ୱାରା କୋଇଲା ଖଣି ଏମାନେ ସବୁ କରିବା ଦ୍ୱାରା ପାଣି ତ ପ୍ରଦୂଷିତ ପାଣି ସବୁ ଆମର ଏଇ ପାଣି ମାନଙ୍କରେ ମିଶିକି ଆମ ଦୂଷିତ ହେଉଛି ପାଣି ପ୍ରଦୂଷିତ ହେଉଛି ଆଉ ହେଲା ଜମିର ସାର ସବୁ ଜୈବିକ ସାର ସବୁ ମିଶି ଜମିର ଯେଉଁ ଉର୍ବରତା ସବୁ ନଷ୍ଟ ହେଇଗଲାଣି ଆଉ ଆମେ ହେଉଛି ଫସଲ ବି ଠିକ୍ରେ କରିପାରୁନାହାଁନ୍ତି ସମସ୍ତେ ଆଜିକାଲି ଲୋକମାନେ ହେଉଛି ଚାଷବାସ କରିବାକୁ ଆଉ ଭଲ ପାଉନାହାଁନ୍ତି ତାଙ୍କ ପିଲାମାନେ ବି ସେମାନେ ହେଉଛି କୃଷି ଶିଳ୍ପ ସମ୍ମୁଖୀନ ହେଇକି ସେମାନେ ହେଉଛି କୋଇଲା ଖଣିକୁ ଇଏ କଲେଣି